ହ୍ୟାଲୋ ଭାଇ ଚାଟ୍ ଗୋଟା କେତେ କ'ଣ ଭାଇ ଏତେ ଟଙ୍କା ସେହି ମାର୍କେଟରେ ପୁରା ଖାଉଛୁ ତିରିଶି ଟଙ୍କା ନେଉଛନ୍ତି ଫୁଲଟା ତୁମର କ'ଣ ଏତେ ରେଟ୍ ହେଉଛି କି ଆଳୁ ରେଟ୍ ତ କ'ଣ ବଢ଼ିଗଲା କି ଆମ ଆମ ମାର୍କେଟରେ ତ କମ୍ ପଇସା ନେଉଛନ୍ତି ଚାଟ୍ ଗୋଟା ତିରିଶି ଟଙ୍କା ଫୁଲ୍ ତୁମର ଚାଳିଶି ଟଙ୍କା ଏତେ କାଇଁ ନେଉଛନ୍ତି କ'ଣ ପିଆଜ ରେଟ୍ ତ କମିଲାଣି ଆମ ରୁପାଲି ଛକରେ ତ କମ୍ ପଇସା ନାଁ ଆମ ରୁପାଲି ଛକରେ କମ୍ ପଇସା ଏପଟେ ଏହି ଆଳୁ ଆଉ କମାଇ ଦିଅନ୍ତୁ ଟିକେ କମ୍ ଦିଅନ୍ତୁ ଖାଇବି କେମିତି କ'ଣ ଦେଉଛନ୍ତି ପାମ୍ପଡ଼ ଫାମ୍ପଡ଼ ପକାଉଛନ୍ତି ସବୁ କରୁଛନ୍ତି ଟେଷ୍ଟ୍ ଲାଗିବା ଦରକାର ପ୍ରଥମ ପଇଁତିରିଶି ଟଙ୍କା ରଖନ୍ତୁ ତିରିଶି ଟଙ୍କା ସେପଟୁ ନେଉଛନ୍ତି ତୁମେ ପଇଁତିରିଶି ଟଙ୍କା ନିଅନ୍ତୁ କାଇଁ ଏତେ ରେଟ୍ କରୁଛନ୍ତି ଅଧିକା ଆମେ ଦିନେ ଅଧିକା ଆସିଛୁ ବୋଲି ନେଉଛନ୍ତି ନାଁ କ'ଣ ଗୋଟେ ଜେଗାରେ ପଇଁତିରିଶି ନେଉଛନ୍ତି ତିରିଶି ନେଉଛନ୍ତି ଚାଳିଶି ନେଉଛନ୍ତି କେଉଁଠି ଠିକ୍ ନାହିଁ କେଉଁ ମାର୍କେଟ୍ କ'ଣ ତୁମର ଅଲଗା ଚାଟ୍ କି ତୁମେ ଆଳୁରେ କରୁନା ଆଉ କେଉଁଥିରେ କରୁଛ ହଉ ତିରିଶ ଦୁଇ ଜଣ ଅଛୁ ବୋର୍ଡ଼ଟା ଭଲ ମରା ହେଇଛି ତ ବୋର୍ଡ଼ଟା ଭଲ ଅଛି ଦେଖିଆ କମ୍ ପଇସା ବୋର୍ଡ଼ ଦେଖିକି ଲାଇଟ୍ ଫାଇଟ୍ ଭଲ ବୋର୍ଡ଼ ଦେଇଛି ବୋଲି ଅଧିକ ରେଟ୍ ନେଇଯାଉଛ ସେପଟେ ଭିଡ଼ିକି ନେଇଯାଉଛ ଆଉ ଟିକେ ରାଗ ପକାଇବେ ଖଟା ଟିକେ ପକାଇବେ ଟେଷ୍ଟ୍ ଦେଖିବା ଦିଅନ୍ତୁ ଖାଉଁ ଦେଖିବା ଆଉ ପୁଣି ନେକ୍ସଟ୍ ଟାଇମ୍ ପୁଣି ଆସିବୁ ଭଲ ଲାଗିଲେ ଟିକେ ଦେଖିବେ ପଇଁତିରିଶି ନେବେ ଆଉ ହଉ ହଉ ଦିଅନ୍ତୁ ଟିକେ ଭଲ ବାଗେଇକି ଟିକେ ଭ ବାଗେଇକି ଟିକେ ଦିଅନ୍ତୁ ଆଁ ଖାଉଁ ଦେଖିବା କ'ଣ ଲାଗୁଛି ହଉ ଦିଅନ୍ତୁ